ପାଣି ହିଁ ଜୀବନ ପାଣି ନ ପିଇଲେ ଗୋଟିଏ ଲୋକ ମରିଯିବ ଖାଦ୍ୟ ନ ଖାଇଲେ ବଞ୍ଚିଯିବ କିନ୍ତୁ ପାଣି ନ ପିଇଲେ ବଞ୍ଚିପାରିବନି ପା ପାଣି ଏମିତି ଏକ ଜିନଷ ପାଣିକି ଯେଉଁ ଯେଉଁ ଜାଗାରେ ରଖାଯାଏ ପାଣିକି ସୁ ସ୍ଵ ସ୍ୱଚ୍ଛରଖିୟା ଉଚିତ ପା ସେ ଜାଗାଟାକୁ ଦଶ ଦିନ କୋଡ଼ିଏ ଦିନ ରେ ଥରେ ସଫା କରିବା ଉଚିତ ପାଣି ଆଣିକି ଛାଣିକି ଫୁଟେଇକି ରଖିବା ଘୋଡ଼େଇକି ରଖିବା ପାଣି ଯିଏ ବି ପିଇବ ଭଲ ଲାଗିବ ଆ ଯଦି ପାଣିରେ ଅଳିଆ ପଇଲା କି କ'ଣ ଅସ୍ୱଚ୍ଛ ହେଲା ତାହାନେ ଦେହ ଖରାପେ ହବ ଦେହ ରୋଗ ହବ ପାଣି ସେଇଥିପାଇଁ ସ୍ୱଚ୍ଛ ରଖିବା ଭଲ ଭଲ ପାଣି ପିଇବା ସକାଳୁ ଉଠିକି ପିତ୍ତଳ ପିତ୍ତଳ ଥାଳିଆରେ ପାଣି ପିଇବା ବାସି ପାଣି ପିଇବା ବାସି ପାଣି ପିଇଲେ ଦେହ ଭଲ ସ୍ୱସ୍ଥ ରହିବ ପାଣି ଏମିତି ଏକ ଜିନିଷ ପା ଖାଦ୍ୟ ନଖାଇଲେ ବଞ୍ଚି ହବ କିନ୍ତୁ ପାଣି ନ ପିଇଲେ ବଞ୍ଚି ହେବ ନାହିଁ ପାଣି ହିଁ ଜୀବନ